ଦେଖ ଯେନ୍ତାକି କି ତନୁ ଲୋଗ୍ବାକ ଯେନ୍ତା ତେଣୁ ସେ ଅଛ ଅନ୍ଧବିଶ୍ୱାସ ଭୁତ ପାଇତନ୍ ଅଛନ୍ ଆମର ଏରିଆନୁ ଏଇସବୁ ଜିନି ଇନୁ ଇ ଭୂତ୍ଟେ ଅଛେ ଇନୁ ଭୁତ୍ଟେ ଅଛେ ଏନୁ ଡ଼ରଉଛେ ଏନ୍ତା କରୁଛେ ସେନ୍ତା କରୁଛେ ବୋଲେ ଲୋଗ୍ ଭାବସନ୍ ଆର୍ ସବୁ ଜିନି ଜିନିଷ୍ଟା ଅଛେ ଯେତେ ଜାଣା କହବ ନା ବୁଝନ୍ ଲୋଗ୍ବା